ଓଡ଼ିଶାର କଳା ଏବଂ ଶିଳ୍ପ ପ୍ରାକୃତିକ ଏବଂ ରାଜ୍ୟର ସାଂସ୍କୃତିକ ଏବଂ ଐତିହାସିକ ଲ୍ୟାଣ୍ଡମାର୍କକୁ ଆମେ ପଥର ଖୋଦନ କରିଥାଉ ଆମେ ମନ୍ଦିର ବା ଘରକୁ ଆମେ ଲାଇନ ଦ୍ୱାରା ଆମେ ତାହାକୁ କାଟିଥାଉ ଆଉ ସେ ମନ୍ଦିରକୁ ସେ ପଥରରେ ଆମେ ଚିତ୍ର ଅଙ୍କନ କରିଥାଉ ଯାହାକି ସୁନ୍ଦର ଦିଶିବ ଆଉ ଘରକୁ ଯଦି ଆମେ ଲାଇନ ଦ୍ୱାରା ସେ ପଥର କାଟିବା ଘର ବି ଭଲ ହବ କିମ୍ବା ଭଲ ଦିଶିବ ସେଥିପାଇଁ ଆମେ ଲାଇନ୍ ସହଜରେ ସେଥିରେ ପଥର ଖୋଦନ କରୁ ମନ୍ଦିରରେ ଚିତ୍ର ଅଙ୍କନ ବି କରିଥାଉ ଚିତ୍ରଗୁଡ଼ିକ ବହୁତ ଭଲ ହୋଇଥାଏ ଯାହାକି ସେ ପଥର ଦ୍ୱାରା ହୋଇଥାଏ ଚାରିପାଖରେ ଚିତ୍ରଣ ହୋଇଥିଲେ ମଣିଷକୁ ବେଶୀ ବାଧା ବି ଆସେନି ଲାଇନ୍ ଦ୍ୱାରା ଆମେ ତାହାକୁ ଯଦି ଚିତ୍ର ଅଙ୍କନ ସେ ମେସିନ୍ ଦ୍ୱାରା କରିବା କିମ୍ବା ପଥରକୁ ମେସିନ୍ ଦ୍ୱାରା କାଟିବା କିଛି ବି ମଣିଷକୁ ପ୍ରଭାବ ପଡ଼େନି ଯାହାକି ଆମେ ସେ ଲାଇନ୍ ଦ୍ୱାରା ସବୁକିଛି କରିପାରିବା ପରି ପରିବେଶ ଏବଂ ରାଜ୍ୟର ଯାହାକି ସବୁକିଛି ଲାଇନ ଦ୍ୱାରା ବି କିଛି ହେଇପାରିଥାଏ ମନ୍ଦିର ପଥର ଖୋଦନ ହୋଇଥାଏ ମନ୍ଦିର ଚାରିପାର୍ଶ୍ୱରେ ଚିତ୍ର ହୋଇଥାଏ ଆଉ ଯାହାକି ଲାଇନ ଦ୍ଵାରା ଆମେ କରିଥାଉ ଏବଂ ତା ତଳରେ ବି ଟେସ୍ ବସେଇ ଯାଇଥାଏ ଟ୍ୟାସ୍ ବସେଇବା ଚିତ୍ର ବି ଅଲଗା ତାହେଲେ ଯେମିତିକି ଲାଇନ ଦ୍ୱାରା ବିଭିନ୍ନ ଚିତ୍ର ଯାହାକି ମେସିନ ଦ୍ୱାରା ହୋଇଥାଏ ଚିତ୍ର ବି ବିଭିନ୍ନ ପ୍ରକାର ହୋଇଥାଏ ଆଉ ଆମେ ସେଇ ପଥରରୁ ସାହାଯ୍ୟ ନେଇଥାଉ ଚିତ୍ର ଆଙ୍କିବା ପାଇଁ ଯାହା ପଥର ସହ ସହଯୋଗ କରିଥାଏ ଏବଂ ଘରରେ ବି ଆମେ ଷ୍ଟାଇଲ କରିଥାଉ ସେ ପଥରକୁ ଏବଂ ତଳରେ ଷ୍ଟାଇଲ କିମ୍ବା ଆମେ ମାର୍ବଲ ବସେଇଥାଉ ତା ଯାହାକି ସୁନ୍ଦର ଦିଶିବ ଆଉ ସବୁବେଳେ ଭଲକି ଦିଶିବ ଘର ବୋଲି ଯାହାକି ଲୋକେ କରନ୍ତି

ଠିକ୍ ସେମିତି ମନ୍ଦିରରେ ବି ଚାରି ଚାରି ପାର୍ଶ୍ୱରେ କରନ୍ତି ଚିତ୍ର ଅଙ୍କନ ଆମେ ଯାହାକି ମନ୍ଦିରରେ କରେ ପଥର ଖୋଦନରେ ସାହାଯ୍ୟ କରିଥାଏ ଯଦି ପଥର ନଥିଲେ ସେ ସାହାଯ୍ୟ କେମିତି କରିପାରିବ ଆମେ ପଥରରେ ହିଁ ସାହାଯ୍ୟ ନେଇଥାଉ ଯାହା ଦ୍ୱାରା ସେ ଯାହା ଦ୍ୱାରା ସେ ମିସ୍ତ୍ରୀ ଯାହା କରିପାରିବ ସେ ପଥର ଯ ପଥରରେ